ଆପଣ ଭିକି ରେଷ୍ଟରୁରାଣ୍ଡରୁ କହୁଛନ୍ତି କି ମୁଁ ଜଟଣୀରୁ ରୀନାରାଣୀ ମହାରଣା କହୁଛି ଆପଣ ଯେଉଁ ଖାଦ୍ୟ ପଠାଇ ଥିଲେ ଭଜା ଆଉ ତରକାରୀ ମାଛ ପନିର ଏ ସବୁ ମାଛ ଗନ୍ଧ ଛାଡ଼ୁଛି ତା'ପରେ ପନିର ନରମ ଅଛି ଭଲ କି ଛଣା ହୋଇନାହିଁ ତରକାରୀ ବି ଆମ୍ବିଳା ଲାଗୁଛି ଭଜା ଠିକ୍ସେ ସିଝିନି ଏମିତି ଖାଦ୍ୟ ପଠାଇଲେ ଆପଣଙ୍କ ନାଁ ବଦନାମ ହେବ ଆପଣ ଭଲ ଖାଦ୍ୟ ଦିଅନ୍ତୁ ଆଉ ଏଇ ଯେଉଁ ଖାଦ୍ୟ ଦେଇଛନ୍ତି ଆପଣ ଆସି ଏହାକୁ ରିଟର୍ଣ୍ଣ ନେଇ ଆଉ ନୂଆ ଖାଦ୍ୟ ଦିଅନ୍ତୁ ନହେଲେ ପଇସା ଫେରାନ୍ତୁ